ହଁ ମୁଁ ଗଛ ଲଗାଇବା ପୂର୍ବରୁ ଆଗ ଛଅ ମାସ ପୂର୍ବରୁ ଗଛ ଗୁଡ଼ିକ ଗାତ ଖୋଳିକି ତାକୁ ପାଞ୍ଚ ଦଶ ଫୁଟ ଅନ୍ତରେ ଗଛ ମାନ ଗାତ ଖୋଳିକି ତାକୁ ତା ଭିତରେ କିଛି ଖତ ମାଟି ଏବଂ କମ୍ପୋଷ୍ଟ ବିଭିନ୍ନ ପ୍ରକାରର ପତ୍ର ଫତ୍ର ପକାଇକି ତାକୁ ରଖିଦେଇ ଏବଂ ପୁଡ଼ି ଦେଇ ତାକୁ ପାଗ କରେ ଏବଂ ପାଗ କଲା ପରେ ଗଛ ଲଗାଇଲା ପୂର୍ବରୁ ତା'ର ଖତ ସାର ଏବଂ ପଟାସ ସାର ରାସାୟନିକ ପଟାସ ସାର ୟୁରିଆ ସାର ଦେଇ ମୁଁ ଗଛ ଲଗାଏ ଏ ଗଛକୁ ଲଗାଇ ସାରିଲା ପରେ ତା'ର ଜଳସେଚନ ସୁବିଧା ପାଇଁ ବିଭିନ୍ନ କେନାଲ ମାଧ୍ୟମରେ ମଧ୍ୟ କେନାଲ ତ ନୁହେଁ ଆମ ଛୋଟ ପମ୍ପ ଟୁଲ୍ ପମ୍ପ ରଖିକି ଆମେ ତାରି ମାଧ୍ୟମରେ ସବୁ ଗଛ ମୂଳକୁ ପାଣି ଯୋଗାଉ ଏବଂ ଫଳ ଗଛ ମାନ ହୁଏ ଫଳ ଗଛ ମାସେ ଦୁଇ ମାସର ହୋଇଗଲା ପରେ ସବୁ ଗଛ ଗୁଡ଼ିକ କଅଁଳ ହେଲା ପରେ ତାକୁ ଖୁସାଉ ଖୁସେଇ ପୁଣି ବିଭିନ୍ନ ପ୍ରକାର ସାର ୟୁରିଆ ସାର ପଟାସ ଗ୍ଳୋମର ଏ ସମସ୍ତ ବା ଡିଏପି ଏ ସାର ମାନ ଦେଉ ଏବଂ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଦେଇ ଗଛରେ ପିମ୍ପୁଡ଼ି ଲାଗିଲେ ଏବଂ ସେଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ଔଷଧ ଅଛି ଔଷଧ ଉଈ ନ କାଟିବା ପାଇଁ ତାକୁ ମଧ୍ୟ ଔଷଧ ବ୍ୟବହାର କରୁ ଏବଂ ଗଛ ପ୍ରତ୍ୟେକ ଗଛ ଦୁଇ ଦିନ ଛାଡ଼ିକି ଦୁଇ ଦିନ ଛାଡ଼ିକି ଦୁଇ ଦିନ ଲେଖା ଛାଡ଼ିକି ଗଛ ମୂଳକୁ ଯେପରି ସ୍ୱତନ୍ତ୍ର ଭାବରେ ପାଣି ଯାଇ ପାରିବ ଏବଂ ଗଛ ଗୁଡ଼ିକ କଅଁଳ ଛନ ଛନ ହୋଇ ଉଠି ସାରିଲା ପରେ କିଛି ଦିନ ପରେ ତା'ର ବିଭିନ୍ନ ସମୟକୁ ଦେଖି ଋତୁର ଫଳ ଆସିବା ପୂର୍ବରୁ ମଧ୍ୟ ତାହାକୁ ଆମେ ସାର ଦେବୁ ବିକୁ ଆଉ ସେତେବେଳେ ଆମେ ରାସାୟନି ଜୈବିକ ସାର ନ ଦେଇ ରାସାୟନିକ ସାର ଦେବୁ ଏବଂ ରାସାୟନିକ ସାର ଦ୍ୱାରା ଗଛ ଗୁଡ଼ିକ ସାର ପାଇବା ଫଳରେ ଫଳ ପୁଷ୍ପ ବିଭିନ୍ନ ବହୁ ପରିମାଣରେ ଫଳ ଆସେ ଏବଂ ହୃଷ୍ଟ ପୃଷ୍ଟ ହୁଏ ଏବଂ ଏହାକୁ ଆମେ ବଜାରରେ ବିକ୍ରୟ କରି ସେଥିରୁ କିଛି ଆମଦାନୀ ପାଇଥାଉ